ଓଡ଼ିଶାର ପାର୍କ କହିଲେ ନନ୍ଦନକାନନ ହେଲା ଆମର ମୁଖ୍ୟ ପାର୍କ ସେଇ ପାର୍କରେ ପ୍ରତ୍ୟେକ ଜୀବଜନ୍ତୁ ବହୁତ ପ୍ରକାର ଜୀବଜନ୍ତୁ ସେଇଠି ଅଛି ସେଇ ଜୀବଜନ୍ତୁକୁ ବହୁତ ପର୍ଯ୍ୟଟକ ଆସୁଛନ୍ତି ଦେଖିବାକୁ ଆମର ନନ୍ଦନକାନନ ପାର୍କରେ ବହୁତ ବଡ଼ ପାର୍କ ଓଡ଼ିଶାର କହିଲେ ସେଇଟା ମାନେ ବିଶ୍ୱ ଇଏରେ ପୁରା ତା'ର ନାମ ଅଛି ବହୁତ ବଡ଼ ପାର୍କ ସେଇ ପାର୍କରେ ବହୁତ ଲୋକମାନେ ଆସିଛନ୍ତି ଦିନକୁ ଦିନ କେଉଁ ଦିନ ବି ଖାଲି ଯାଉନି ସେ ବହୁତ ବଡ଼ ପାର୍କ ଏଇ ପାର୍କରେ ବହୁତ ପ୍ରକାର ପକ୍ଷୀ ଏବଂ ବହୁତ ପ୍ରକାର ପଶୁ ଦେଖିବାକୁ ମିଳିଥାଏ ଏବଂ ମନ୍ଦିର କହିଲେ ଆମର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ ମନ୍ଦିର ସେହି ମନ୍ଦିରରେ ପ୍ରତ୍ୟେକ ଜାଗାରୁ ବିଦେଶୀ ମାନେ ବି ଆସୁଛନ୍ତି ସେହି ଜାଗାକୁ ମନ୍ଦିରକୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଆଉ ବଡ଼ ଯାତ୍ରା ହେଲା ଆମର ରଥଯାତ୍ରା ଏହି ରଥଯାତ୍ରାରେ ବହୁତ ଲୋକମାନେ ସେଇଠି ଆସିକି ଆମର ରଥଯାତ୍ରାକୁ ଉପଭୋଗ କରୁଛନ୍ତି ମହାପ୍ରଭୁଙ୍କର ପ୍ରସାଦ ଏବଂ ମହାପ୍ରଭୁ ପ୍ରଭୁଙ୍କୁ ଦର୍ଶନ କରିପାରୁଛନ୍ତି ସେହି ଜାଗାରେ ରଥଯାତ୍ରା ଦିନ ହଜାର ହଜାର ଲକ୍ଷ ଲକ୍ଷ ଲୋକ ସେଇ ଜାଗାରେ ଯାଇଥାନ୍ତି ମହାପ୍ରଭୁଙ୍କ ରଥର ଦରି ଧରିବାକୁ ଛୁଇଁବାକୁ ମହାପ୍ରଭୁ ପ୍ରଭୁଙ୍କ ଦର୍ଶନ ପାଇବାକୁ ଯାଉଛନ୍ତି ଏବଂ ଆମର ସୂର୍ଯ୍ୟ ମନ୍ଦିର ଅଛି ଓଡ଼ିଶାର କୋଣାର୍କ ମନ୍ଦିର ସେଇଠାରେ ସେଇ ମନ୍ଦିର ହେଲା ବହୁତ ପ୍ରାଚୀନ ମନ୍ଦିର ଏହି ମନ୍ଦିର ବହୁତ ଲୋକମାନେ ଦେଖୁଛନ୍ତି ଦେଖିବାକୁ ଯାଉଛନ୍ତି ଏବଂ ସେଇଟା ସମୁଦ୍ର କୂଳରେ ଥିବାରୁ ବହୁ ଲୋକମାନେ ସେହି ମନ୍ଦିରକୁ ସୂର୍ଯ୍ୟ ମନ୍ଦିର କୋଣାର୍କ ମନ୍ଦିର ଦେଖିବାକୁ ଯାଇ ସମୁଦ୍ରର ଦୃଶ୍ୟ ଉପଭୋଗ କରିପାରୁଛନ୍ତି ଏବଂ ହେ ମନ୍ଦିର ବହୁତ ଇତିହାସ ବି ଇତିହାସରେ ବି ବର୍ଣ୍ଣିତ ଅଛି କୋଣାର୍କ ମନ୍ଦିର ଯେଉଁଟାକି ଆମ ଓଡ଼ିଶାରେ ଅଛି ଏହି ମନ୍ଦିର ଆମ ଓଡ଼ିଶାରେ ଥିବା ଦ୍ୱାରା ବିଦେଶୀ ମାନେ ବି ଆମ ଓଡ଼ିଶାରେ ଆସୁଛନ୍ତି ଏବଂ ତାଙ୍କୁ ଦେଖିବାର ସୁଯୋଗ ଆମେ ବି ପାଉଛୁ ୱାଟର୍ ପାର୍କ ବି ବହୁତ ବଡ଼ ବଡ଼ ୱାଟର୍ ପାର୍କ ଅଛି ବର୍ତ୍ତମାନ ଆମ ଓଡ଼ିଶାରେ ବହୁତ ବଡ଼ ପାର୍କ ନୂଆ ନୂଆ ପାର୍କ ସବୁ ଖୋଜିିବା ୱାଟର୍ଫଲ୍ ସବୁ ସବୁ ପାଇବା ଦେଖିବାକୁ ପାଉଛୁ ତ ଆମ ଯାନବାଇରୁ ଭିତରେ ଆମର ଗୋଟେ ପାର୍କ ୱାଟର୍ଫଲ୍ ଅଛି ସେ ୱାଟର୍ଫଲ୍ରେ ବହୁତ ବଡ଼ ୱାଟର୍ଫଲ୍ ସେ ଜାଗାରେ ଏବ ବର୍ଷ ମଧ୍ୟ ନୂଆ ଫିଲ୍ମର ସୁଟିଂ ହେଇଛି ପୁଷ୍ପାଟୁ ଯାହାର ସୁଟିଂ ହେବା ଦ୍ୱାରା ଆମେ ସେ ନାୟକ ତେଲୁଗୁ ସାଦର ନାୟକକୁ ଆମେ ଦେଖିପାରୁଛୁ ଖାଲି ସେଇ ଆମର ଓଡ଼ିଶାର ବିଖ୍ୟାତ ୱାଟର୍ଫଲ୍ ଜରିଆରେ ତ ଆମ ଓଡ଼ିଶାରେ ବହୁତ ବଡ଼ ପର୍ବତ ଗିରି ମାଳା ବି ଅଛି ତ ସେଇ ପର୍ବତ ମାଳାରେ ବହୁତ ଲୋକମାନେ ବି ଯାଉଛନ୍ତି ସେଇ ପର୍ବତମାଳ ଦର୍ଶନ କରିବାକୁ